ଆମ ମାଲକାନଗିରିରେ ମାଲବନ୍ତ ହେଉଛନ୍ତି ହୋଲି ଦୋଳ ହେଉଛନ୍ତି ପ୍ରୋଗ୍ରାମ୍ ହେଉଛନ୍ତି ଭଲ ପ୍ରୋଗ୍ରାମ୍ ହେଉଛି ମାଲକାନଗିରି ଜିଲ୍ଲାରେ ଆଉ ହୋଲି ଦୋଳ ହେଉଛି ପୂଜା ବର ପୂଜା ଦୁର୍ଗା ପୂଜା ସବୁ ହେଉଛି ମାଲକାନଗିରି ଜିଲ୍ଲାରେ ଆଉ ଆଉ ଏତେ ଭଲ ହେଉଛି କି ମୋ ଆମ ଜିଲ୍ଲାରେ ସବୁ ପୂଜା ଭଲ ହେଉଛନ୍ତି ମାଲବନ୍ତ ହେଉଛି ତା'ପରେ ଦୁର୍ଗା ପୂଜା ହେଉଛନ୍ତି ପୂଜା ସବୁ ପୂଜା ହେଉଛନ୍ତି ଭଲ ଭଲରେ ମନ୍ଦିର ଅଛି ଭଲ ଭଲ ମନ୍ଦିର ଅଛି ଆଉ ସବୁ ଅଛି ଆଉ ଏତେ ଭଲ ପୂଜା ହୁଅନ୍ତି କି ସମସ୍ତେ ଖୁସି ଯାଆନ୍ତି ପୂଜାରେ